ରତନ୍ ଟାଟା ଦ୍ୱାରା ଏବେ ଭାରତରେ କିଛି ଚେଞ୍ଜ୍ ହୋଇଛି ରତନ୍ ସରକାର ରତନ୍ ଟାଟାକୁ ଲାଇନ୍ ବିକ୍ରି ଲାଇନ୍ ଲାଇନ୍ ବିକ୍ରି କରିଦେଇଛନ୍ତି ଲାଇନ୍ ରତନ୍ ଟାଟା ଲାଇନ୍ ପୁରା ମିଟର୍ ବସେଇ ମିଟର୍ ଅନୁଯାୟୀ ପଇସା ପତ୍ର ନେଉଛନ୍ତି ଅଧିକ ବି କିଛି ନେଉ ନାହାଁନ୍ତି ସେଥିପାଇଁ ଲୋକମାନେ ବି ଏଥିରେ ଖୁସି ବି ଅଛନ୍ତି ରତନ୍ ଟାଟା ଲାଇନ୍ରେ ଏବେ ବି ଲାଇନ୍ଫାଇନ୍ ବି କଟା ହେଉନି ଆଗରୁ ଯେମିତି ଖରା ଖରାଦିନେ ବହୁତ ଲାଇନ୍ କଟା ହେଉଥିଲା ଏତେ ବି ଲାଇନ୍ ଏବେ ଆଉ କଟା ହେଉନି